ହଁ ମୁଁ ଭାବୁଛି କି ଯୁବକ ମାନଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ଯଥେଷ୍ଟ ଉତ୍ସାହିତ କରାଯାଏ କିନ୍ତୁ ପୁରାତନ କାଳରେ ପୁଅ ଏବଂ ଝିଅ ଭିତରେ ଫରକ ଦେଖୁଥିଲେ ପୁଅମାନଙ୍କୁ ସବୁ କ୍ଷେତ୍ରରେ ବାହାରକୁ ଯିବାକୁ ଦେଉଥିଲେ କିନ୍ତୁ ଝିଅମାନଙ୍କୁ ସେତିକି ସୁଯୋଗ ମିଳୁ ନଥିଲା କିନ୍ତୁ ସମୟର ପରିବର୍ତ୍ତନ ସହିତ କ୍ରୀଡ଼ାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ଆଜିକା ସମୟରେ ପୁଅ ଓ ଝିଅ ସମସ୍ତେ ସମାନ କ୍ଷେତ୍ରରେ ରହିଛନ୍ତି ଏବଂ ଏହି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାରର ଖେଳର ପ୍ରତିଯୋଗିତା କରାଯିବା ଉଚିତ ଏବଂ ପ୍ରତିଯୋଗିତା ପରେ ଏହାର ପୁରସ୍କାର ମଧ୍ୟ ଦେଲେ ପିଲାମାନେ ଆହୁରି ପ୍ରାତ୍ସାହିତ ହେବେ ଅର୍ଥାତ ଖେଳିବା ପାଇଁ ଭଲ ପଡ଼ିଆ ଦରକାର ଏବଂ ଦର୍ଶକମାନେ ବସିକି ଦେଖିବା ପାଇଁ ସେମାନଙ୍କ ପାଇଁ